ଆପଣ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବେ କି ହଁ ମୁଁ ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ପ୍ରଥମରେ ଏକ ଲକ୍ଷ ଦ୍ୱିତୀୟରେ ଦୁଇ ଲକ୍ଷ ତିନିରେ ତିନ ଲକ୍ଷ ଚାରି ଚତୁର୍ଥରେ ଚାରିିଲକ୍ଷ ପଞ୍ଚମରେ ପାଞ୍ଚଲକ୍ଷ